ହାଲୋ ଡକ୍ଟର ଇନ୍ଦୁମତୀଙ୍କ ପାଖକୁ ଲାଗିଛି ଆଜ୍ଞା ମ୍ୟାମ୍ ମୋ ହାତ ଭାରି ବିନ୍ଧୁଛି ବହୁତ ପେନ୍ ହେଉଛି ମୁଁ ରାତିରେ ଗୋଟେ ବଟଲ୍ ଟେକିବି ପାରୁନି ଆପଣ ଟିକିଏ କ'ଣ କୁହନ୍ତୁ କ'ଣ କରିବି ନାହିଁ ନାହିଁ ମ୍ୟାମ୍ ନାହିଁ ମ୍ୟାମ୍ ମୁଁ ସେମିତି ବି ତ କିଛି ଶୋଇନି ନାହିଁ ନାହିଁ ମ୍ୟାମ୍ ସେମିତି ବି କିଛି ହେଇନି ନାହିଁ ମ୍ୟାମ୍ ନାହିଁ ମ୍ୟାମ୍ ମୁଁ ଏନି ଟାଇମ୍ ଘର ଖାଇବା ଖାଏ ବାସ୍ ଖାଲି ବାହାରକୁ ଗଲେ ସପ୍ତାହରେ ତିନ ଥର ସେମିତି ଖାଏ

ଆଜ୍ଞା ମ୍ୟାମ୍ ମ୍ୟାମ୍ ହାତ ବହୁତ ପେନ୍ ହେଉଛି

ମ୍ୟାମ୍ ହାତ ଏଇ ଗଣ୍ଠିଟା ଯେଉଁଟା

ଆଜ୍ଞା ମ୍ୟାମ୍ ମ୍ୟାମ୍ ଥ୍ୟାଙ୍କ୍ ୟୁ